ଆମର ମୁଖ୍ୟମନ୍ତ୍ରୀଙ୍କ ନାମ ହେଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ରାଜ୍ୟରେ ଗରିବ ଲୋକମାନଙ୍କ ପାଇଁ ବହୁତ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି ଯେପରିକି ଲୋକମାନଙ୍କୁ ଏକ ଟଙ୍କିଆ ଚାଉଳ ପ୍ରଦାନ କରିବା ଏବଂ ଗରିବମାନଙ୍କୁ ଖାଦ୍ୟ ବଣ୍ଟନ କରିବା ଶିକ୍ଷାର୍ଥୀମାନଙ୍କୁ ସାଇକେଲ୍ ଏବଂ ଲାପଟପ୍ର ସୁବିଧା ସୁଯୋଗ ପ୍ରଦାନ କରିବା ଏବଂ ସମସ୍ତ ଗରିବ ସମସ୍ତ ଲୋକ ଏବଂ ସମସ୍ତ କୃଷକମାନଙ୍କୁ କାଳିଆ ଯୋଜନା ପ୍ରଦାନ କରିବା ଏବଂ ବୃଦ୍ଧମାନଙ୍କୁ ଗ୍ରାମର ବାସ କରୁଥିବା ବୃଦ୍ଧମାନଙ୍କୁ ଭତ୍ତା ପ୍ରଦାନ କରିବା ଇତ୍ୟାଦି କାର୍ଯ୍ୟ ଆମର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କରୁଛନ୍ତି ତେଣୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ କାରଣ ସେ ଏହିପରି ଭାବରେ ବହୁ ଗୁଡ଼ିଏ ଉତ୍ତମ କାର୍ଯ୍ୟ କରୁଛନ୍ତି